ଆଜିକାଲିର ଅତ୍ୟାଧୁନିକ ଜିନିଷରେ ରକ୍ କ୍ଲାଇମ୍ବିଙ୍ଗ୍କୁ ଆହୁରି ସହଜ କରିବା ପାଇଁ ବିଭିନ୍ନ ପ୍ରକାର ଆଧୁନିକ ଜିନିଷପତ୍ର ମିଳୁଛି ଯେନ୍ତାକି ଆଗକାଳରେ ଖାଲି ହାତରେ ବା ଖାଲି ପାଦରେ ପାହାଡ଼ ଚଢ଼ିବାକୁ ପଡ଼ିଲା ଏବେ ସେଗୁଡ଼ିକ ଚଢ଼ିବା ପାଇଁ ସ୍ୱତନ୍ତ୍ର ଧରଣ ଜୋତା ମିଳୁଛି ଏବଂ ତା ରସି ମଧ୍ୟ ମିଳୁଛିି ଯେଉଁ ରଶି ସାହାଯ୍ୟରେ ଆମେ ଉପରେ ଚଢ଼ିବାରେ ସେ ଜାଗାରେ ସେ ରସିକୁ ଭିଡ଼ି ଦବା ଦ୍ୱାରା ଆମେ ତଳକୁ ପଡ଼ିନଥାଉ ସେମିତି ଆମେ ଅକ୍ଷତ ଅବସ୍ଥାରେ କେମିତି ଚଢ଼ିପାରିବା ସେଥିପାଇଁ ବିଭିନ୍ନ ପ୍ରକାର ସରଞ୍ଜାମ ମିଳୁଛି ଯେନ୍ତା ସେଥିପାଇଁ ପୋଷାକ ଅଲଗା ରହୁଛି ଏବଂ ହେଲମେଟ୍ ମଧ୍ୟ ବ୍ୟବହାର ହଉଛି ହାତ ନକଟିବା ପାଇଁ ଗ୍ଲୋଭସ୍ ଆସି ମଧ୍ୟ ବ୍ୟବହାର ହଉଛି ଏବଂ ଆହୁରି ଆରାମସେ ଚଢ଼ିବା ପାଇଁ ବିଭିନ୍ନ ପ୍ରକାର ସରଞ୍ଜାମ ମିଳୁଛି ଯେନ୍ତି ଆମେ ଚଢ଼ିବା ପରେ କିଛି ପ୍ରଶିକ୍ଷକ ଆଗ ନଥିଲେ ସେମାନେ ନିଜ ଇଚ୍ଛାରେ ଚଢ଼ୁଥିଲେ ଆଜିକାଲି କିନ୍ତୁ ଚଢ଼ିବା ପାଇଁ ବିଭିନ୍ନ ପ୍ରକାର ତାଲିମ ଦେବା ପାଇଁ ବହୁତ ଗୁଡ଼ିଏ ପ୍ରଶିକ୍ଷକ ବାହାରିଲେଣି ସେମାନେ କୃତିମ ପାହାଡ଼ କିମ୍ବା କୃତିମ ଉଚ୍ଚତା ସୃଷ୍ଟି କରି ସେଠାରେ ସେଠାରେ ଛାତ୍ରମାନଙ୍କୁ ଶିକ୍ଷା ଦଉଛନ୍ତି କିପରି ପାହାଡ଼ ଚଢ଼ି ହେବ ଏବଂ ଏଥିରେ ବହୁତ ଗୁଡ଼ିଏ ଅନୁଷ୍ଠାନ ଏବେ ଆଗଭର ହେଲେଣି ଏବେ ସେମାନେ ତାହାକୁ ଶିକ୍ଷା ଦଉଛନ୍ତି କିନ୍ତୁ ଆମେ ଆମ ସମୟରେ ସେଗୁଡ଼ିକ ଶିକ୍ଷା ପାଉନଥିଲୁ ଏବଂ ନିଜ ଉଦ୍ୟମରେ ପାହାଡ଼ ଚଢ଼ୁଥିଲୁ ତ ତଥାପି କିଛି ମାତ୍ରାରେ କିଛି କମ୍ ସରଞ୍ଜାମ ଆମେ ବ୍ୟବହାର କରୁଥିଲୁ